ମୁଁ ଫ୍ଲିପକାର୍ଟରେ ଗୋଟିଏ ଜୋତା କିଣିଥିଲି କିନ୍ତୁ ସେ ଯେତେବେଲେ ଜୋତାଟା ଆସିଥିଲା ଗୋଟେ ଦିନ ଲାଗିଯାଇଥିଲା ଜୋତା ଆସିବାରେ କାହିଁକିନା ଆମ ପାଖରେ ଅଛି ତ ସେ ଜୋତା ମୁଁ ଆଣିକି ସେ ଫ୍ଲିପକାର୍ଟ୍ ବାଲାଟା ମୋତେ ଦେଲା ଏବଂ ଜୋତାଟା ପେମେଣ୍ଟ ଯାହା ଥିଲା ମୁଁ କଲି ଦୁଇ ଶହ କିମ୍ବା ଦୁଇ ଶହ ଟଙ୍କା ଥିଲା ଏବଂ ସେ ଦୁଇ ଶହ ଟଙ୍କା ମୁଁ ପେମେଣ୍ଟ କଲି ସେ ଜୋତାର କିନ୍ତୁ ପରେ ମୁଁ ଦେଖିଲି ଯେ ଜୋତା ଭଲ ନଥିଲା ବା ଭଲ ଭାବରେ ନଥିଲା ତ ସେଥିପାଇଁ ମୁଁ ବେଶୀ ଟେନସନ୍ରେ ଆସିଗଲି ଏବଂ କ'ଣ କରିବି ବୋଲି ଭାବିଲି ତ ମୁଁ ପୁଣି ଗଲି ଫ୍ଲିପକାର୍ଟ ଆପ୍ସକୁ ଯେଉଁ ଆପ୍ସରେ ମୁଁ ତାହା ଅର୍ଡ଼ର୍ କରିଥିଲି ଏବଂ ତାକୁ ଯାଇ ପୁଣି ରିଟର୍ଣ୍ଣ କରିବାରୁ ତାହା ଆସିଲା ଏବଂ ସେ ମୋତେ ସେ ମୋତେ କହିଲା କି ରିଟର୍ଣ୍ଣ କଲେ ଏତିକି ଏତିକି ଟଙ୍କା କଟେ ତ ମୁଁ ପ୍ରଥମେ କେମିତି କଟିବ ଏମିତି ବୋଲି ତାଙ୍କ ସହିତ ଆର୍ଗୁମେଣ୍ଟ ମଧ୍ୟ କରିଦେଲି କିନ୍ତୁ ପରେ ମୁଁ ବୁଝିବାକୁ ପାଇଲି ଯେ ଏମିତି ପଇସା ସମସ୍ତଙ୍କଠାରେ କଟିଥାଏ ତ ଏହିସବୁ ଜାଣିବା ପରେ ମୁଁ ତାହା ରିଟର୍ଣ୍ଣ କଲି ଏବଂ ରିଟର୍ଣ୍ଣ କରିକି ପୁଣି ନୂଆ ଜୋତା କିଣିଲି